ମୁଁ ଜଣେ ଡ୍ରାଇଭର୍ ବାବୁକୁ ଭେଟ୍ଲି ଆଉ ଡ୍ରାଇଭର୍ କହିଲେ ବାବୁ ମୁଇଁ ଭବାନୀପଟଣା ଟିକେ ଯିବା ଅଛି ବୋଲି କହିଲାକୁ ସେ ହଁ ଠିକ୍ ଅଛି ବୋଲି କହିଲା ତାପରେ ମୁଇଁ ତାକୁ ଟାଇମ୍ ଟେବୁଲ୍ କହିଦେଲି ଆଉ ଆଠ୍ ବଜାକେ ସକାଲ ଆଠ୍ଟାରେ ଆଇବୁ ବାବୁ ଆରୁ କିଛି ନାଇଁ ବୋଲେ ଦି ଚାରି ଘଣ୍ଟା ଲାଗ୍ବ ଭବାନୀପଟଣା କେ ଆଉ ଯିବାଁ ବୋଲି ତାକୁ ଲାଗ୍ସି ଗାଡ଼ି ଲଗାଲା ଗାଡ଼ି ଆସିଲା ପରେ ଆମ ପରିବାର ସମସ୍ତେ ଗାଡ଼ିରେ ବସିଲୁଁ ତାପରେ ଭବାନୀପାଟଣା ଗଲୁ ଭବାନୀପାଟଣା ଗଲା ପରେ ଆମେ ସେନେ ଗୋଟେ ଭୋଜି ଭାତି ଗୋଟେ ଚାଲି ଥାଏ ଭୋଜି ଭାତ ଭୋଜି ଭାତି ଖାଇଲୁ ଭୋଜି ଭାତି ଖାଇ ସାରିଲା ପରେ ତାପରେ ୟା ପରେ ସେ ଗାଡ଼ିରେ ଆମେ ଆସିଲୁ ଆସିଲା ପରେ ଘର ପରିବାର ସବୁ ଓହ୍ଲେଇ କରି ଡ୍ରାଇଭର୍ କେ କେତେ ପଇସା ପତ୍ର କାଁଣ ବୋଲି କହିଲାକୁ ସେ କହିଲା ଦୁଇ ହଜାର ଟଙ୍କା ଦିଅ ବୋଲି କହିଲା ଦୁଇ ହଜାର ଟଙ୍କା ତାକୁ ଆମେ ଦେଲୁ